ସାଧାରଣତଃ ଥଣ୍ଡା ଭଲ କରିବା ପାଇଁ ଆମ ଗାଁରେ ଅନେକ ଗୁଡ଼ିଏ ଘରୋଇ ଉପଚାର ରହିଛି କାରଣ ଥଣ୍ଡା ହେଲେ ତୁଳସୀ ପତ୍ର ଆଉ ମହୁକୁ ତୁଳସୀ ପତ୍ର ଚୁପୁ ରସକୁ ଚୁପୁଡ଼ିଦବ ଚିପୁଡ଼ିକି ତା' ଦେହରେ ଟିକିଏ ମହୁ ମିଶେଇକି ଆଉ ଅଦା ମିଶେଇକି ପି ଖାଇବାକୁ ଦେଲେ ଆମର ଥଣ୍ଡଟା ଭଲ ହେଇଯାଇଥାଏ ତା' ସହିତ ରସୁଣ ଆଉ ଗ ସୋରିଷ ତେଲକୁ ଗରମ କରିକି ପାଦରେ ଘଷିବା ବେକ ତ ବେକ ଗଳାରେ ଘଷିବା ଏଇସବୁ ଘଷାଘଷି କଲେ ଆମର ଥଣ୍ଡା ବହୁତ ମାତ୍ରାରେ ଭଲ ହେଇଯାଇଥାଏ ତା' ସହିତ ଆମେ ନେ ନିଆଁ ଲୁଣ ପୁରେଇକି ନିଆଁ ପୋଡ଼ା କରିକି ଚାରିପାଠ ଯେଉଁଠି ଥଣ୍ଡା ହେଇଥାଏ ନାକ ଗାଲ ବେକ ତଣ୍ଟି ଏଗୁଡ଼ାକ ସବୁ ଆମେ ସେକ ଦେଇଥାଉ ଯାହାଫଳରେ ଆମର ଥଣ୍ଡାଟା ଶିଘ୍ର ଛାଡ଼ି ଦେଇଥାଏ ଏବଂ ପାଦରେ ସୋରିଷ ତେଲକୁ ମଧ୍ୟ ଘଷି ଥାଉ ଯାହା ଫଳରେ ସୋରିଷ ତେଲ ଘଷିବା ଦ୍ୱାରା ଆମର ଦେହରୁ ଥଣ୍ଡାଟା ଚାଲିଯାଇଥାଏ ଆଉ ଆମକୁ ଥଣ୍ଡାର ଉପଚାର ଗାଁ ଗହଳିରେ ଯେଉଁଟା ହଉଛି ସେଇଟା ମଧ୍ୟ ଭଲ କାମ ଦେଖାଉଛି ଏବଂ ଆମର ଏଇ ଯେଉଁ ଔଷଧ ଠାରୁ ଆମେ ଆମେ ଦୁରେଇ ରହିଛନ୍ତି ଗାଁ ଲୋକ ଏବଂ ସେ ଦ ତୁଳସୀ ପତ୍ର ତ ବହୁତ ଔଷଧିୟ ଗୁଣ ରହିଛି ତାକୁ ଖାଇବା ଦ୍ୱାରା ଆମର ଗାଁରେ ସମସ୍ତେ ପ୍ରାୟତଃ ଥଣ୍ଡା ଭଲ ହୋଇଯାଏ